ମୋ ପ୍ରିୟ ବୈଜ୍ଞାନିକ ନାମ ହେଉଛି ଏ ପି ଜେ ଅବଦୁଲ କାଲାମ ସିଏ ଥିଲେ ଗୋଟେ ଏରୋ ସ୍ପେସ୍ ଇଞ୍ଜିନିୟର ଆଉ ଇଣ୍ଡିଆର ପ୍ରେସିଡ଼େଣ୍ଟ ଥିଲେ ସେ ଜନ୍ମ ହେଇଥିଲେ ଅକ୍ଟୋବର ଫିଫଟିନ୍ ନାଇଣ୍ଟିନ୍ ଥର୍ଟି ୱାନ୍ ରାମେଶ୍ୱରମରେ ଜନ୍ମ ହେଇଥିଲେ ଆଉ ସେ ଜଣେ ଏରୋ ସ୍ପେସ୍ ଇଞ୍ଜିନିୟର ଥିଲେ ଫାର୍ଷ୍ଟ ତାଙ୍କେ ଫ୍ଲାଇଟ୍ ଆଉ ସ୍ପେସ୍ ଏକ୍ସପ୍ଲୋରେସନ୍ କରିଥିଲେ ତୋ ତାଙ୍କୁ ମିଜାଇଲ୍ ମେନ୍ ଅଫ ଇଣ୍ଡିଆ ବି କୁହାଯାଉଥିଲା କାହିଁକିନା ତାଙ୍କ ଫାର୍ଷ୍ଟ ମିସାଇଲ୍ ଥିଲା ଅଗ୍ନି ପୃଥିବୀ ମିସାଇଲ୍ ଥିଲା ତା'ପରେ ତାଙ୍କେ ବହୁତ ବହୁତ ସାରା କବି ବି ଲେଖିଥିଲେ ତା'ପରେ ଜୁଲାଇ ଟ୍ୱେଣ୍ଟି ସେଭେନ୍ ଟୁ ଥାଉଜେଣ୍ଡ ଫିଫଟିନ୍ରେ ତାଙ୍କ ଦେହାନ୍ତ ହେଲା ସିଏ ଇଣ୍ଡିଆ ପାଇଁ ବହୁତ ଗ୍ରୋଥ୍ ଆଉ ବହୁତ ଡେଭଲପ୍ମେଣ୍ଟ ବି ଆଣିଥିଲେ ତାଙ୍କ କଷ୍ଟ ଦ୍ୱାରା ତାଙ୍କର ବହୁତ ସାରା ଫେଲୁୟର୍ ବି ହେଇଥିଲା ବାକି ତାଙ୍କେ ହାର ମାନିନଥିଲେ ତାଙ୍କେ ସାଇଣ୍ଟିଷ୍ଟ ବି ଥିଲେ ଟିଚର୍ ବି ଥିଲେ ଆଉ ଗୋଟେ ପ୍ରେସିଡ଼େଣ୍ଟ ବି ଥିଲେ